ନାଁ ମୁଁ କେବେ ବଡ଼ ପ୍ରତିମୂର୍ତ୍ତି ତିଆରି କରିନାହିଁ କି ମୋତେ କେହି ପ୍ରେରଣା ବି ଦେଇନାହାଁନ୍ତି କି ମୋତେ କେହି ଆହ୍ଵାନ ବି କରିନାହାଁନ୍ତି ତ ସେତିକି ବିଷୟରେ ମୁଁ କିଛି ଜାଣିନାହିଁ କି ମୁଁ କିଛି କହିପାରିବି ବି ନାହିଁ